ଆମ ଅଞ୍ଚଳରେ ଅନେକ ପ୍ରକାର ଚାଷ କରାଯାଏ ସେଥିରୁ ହଉଚେ ପ୍ରଥମ୍ ହଉଚେ ଧାନ ଧାନ ଉପରେ ପ୍ରାୟ ଆମେ ନିର୍ଭର କରୁ ତା'ପରେ ହଉଚେ ଆମର୍ ବାଦାମ୍ ଚନା ତା'ପରେ ହଉଛେ ହଲ୍ଦି ତାର୍ ପରେ ଧର ଭେଣ୍ଡି ହଉ ଆଲୁ ହଉ କୁବି ହଉ ଏନ୍ତି ଅନେକ ପ୍ରକାର ଚାଷ କରାଯାଏସି ଆଉ ଯେନ୍ଟାକି ରବି ଋତୁ ଅଲ୍ଗା ଏବଂ ଖରିଫ୍ ଋତୁ ବି ଅଲ୍ଗା ଖରିଫ୍ ଋତୁରେ ସେଇ ଚାଷ୍ କରାଯାଏସି କିମ୍ବା ରବି ଋତୁରେ ତାର୍ ତାର୍ ଅଲ୍ଗା ପ୍ରକାର୍ କି ଯେନ୍ଟାକି କେବଳ୍ ବାଦାମ୍ ଏବଂ ଧାନ୍ ଉପ୍ରେ ଆମେ ନିର୍ଭରଶୀଳ